ଆଜ୍ଞା ନମସ୍କାର ମୁଁ ଆପଣଙ୍କର ଜଣେ ରେଗୁଲାର୍ କଷ୍ଟମର୍ ଆଶା କରୁଛିି ମୋର ପରିଚୟ ଦେଲେ ଆପଣ ମୋତେ ଜାଣିପାରିବେ ମୁଁ ମୋର ନାମ ମୌସୁମୀ ଲେଙ୍କା ମୁଁ ଆପଣଙ୍କ ଗତ ଗତକାଲି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଇବା ଅର୍ଡ଼ର୍ କରିଥିଲି ଏବଂ ଆପଣଙ୍କର ରେଷ୍ଟୁରାଣ୍ଟରେ ଘରେ ଆଣି ଦେଇଥିଲେ ଯାହାଫଳରେ ଆମେ ଖାଇବା ଖାଇବାର ଜାଣିପାରିଲୁ କି ତା'ର ତା'ର ସ୍ୱାଦ ନଥିଲା ଏବଂ ତା'ର ଅଧିକ ଦୁର୍ଗନ୍ଧ ଆସୁଥିଲା ଏବଂ ଆପଣଙ୍କର ମୁଁ ରେଗୁଲାର୍ କଷ୍ଟମର୍ ହୋଇଥିବାରୁ ଏହା ଆପଣ ଆପଣ ଯଦି କିଛି ଏହା ରେଗୁଲାର୍ କଷ୍ଟମର୍ ହୋଇଥିବାରୁ ଆପଣ ଯଦି ଆମ ପଇସା ଫେରସ୍ତ କରିପାରିବେ ଏବଂ ଏବଂ ଯେଉଁ ନମ୍ବର ଆପଣଙ୍କୁ ପଇସା ପଠାଇଥିଲେ ସେ ନମ୍ବରରେ ଆପଣ ପଇସା ଫେରସ୍ତ କରିପାରିବେ ତେବେ ଆମେ ଖୁସି ହେବୁ